ଓଡ଼ିଶାର ସାଂସ୍କୃତିକ ଓ କଳାତ୍ମକ ଐତିହ୍ୟ ଆମର ଯୁଗଯୁଗ ଧରି ରହିଆସିଛି ଏଥିରେ ମକର ସଂକ୍ରାନ୍ତି ମାଣବସା ଗୁରୁବାର ପଣା ସଂକ୍ରାନ୍ତି ଆଉ ରଜ ସଂକ୍ରାନ୍ତି ଅନେକ ଗୁଡ଼ିଏ ପର୍ବପର୍ବାଣି ମାନେ ଆସୁଛନ୍ ଯେଉଁଟାକି ଓଡ଼ିଶାରେ ବାର ମାସେ ତେର ଯାତ୍ରା ମଧ୍ୟ କୁହନ୍ତି ବିଭିନ୍ନ ପର୍ବପର୍ବାଣି ମାସକୁ ଥରେ ଦୁଇଥର ଓଡ଼ିଆଙ୍କର ଆସେ ଏଥିରେ ଆମର ନୂଆଖାଇ ବି ସାମିଲ ହୁଏ ମକର ହଉ ରଜ ସଂକ୍ରାନ୍ତି ହଉ ଓଡ଼ିଶାର ସୁନାମ ଧନ୍ୟ ପବିତ୍ର ରଥଯାତ୍ରା ଯେଉଁଟା ଶ୍ରୀଗୁଣ୍ଡିଚା ରଥଯାତ୍ରା ଭାବରେ ପ୍ରସିଦ୍ଧ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସେଇଟା ଭଗବାନ ପ୍ରଭୁ ଜଗନ୍ନାଥଙ୍କ ହୁଏ ପୁରୀ ଓଡ଼ିଶାର ପର୍ବପର୍ବାଣି ଆଉ ଐତିହ୍ୟ ଗୁଡ଼ିକ ଅଛି ଯେଉଁଟାକି କୋଣାର୍କ ଟେମ୍ପୁଲ୍ ସୂର୍ଯ୍ୟ ମନ୍ଦିର ପୁରୀ ଜଗନ୍ନାଥ ଟେମ୍ପୁଲ୍ ସମ୍ବଲପୁରରେ ଅଛନ୍ତି ସମଲାଇ ମନ୍ଦିର ଯାଜପୁର ଅଛନ୍ତି ବିରଜା ମନ୍ଦିର କଟକ ଚଣ୍ଡୀ ବହୁତ ଗୁଡ଼ା ଆମର ଐତିହ୍ୟ ଗୁଡ଼ିକ ଅଛି ଯେଉଁଟାକି ଆମର ମନ୍ଦିର ମାଳିନୀ ଓଡ଼ିଶା କହିଲେ ଅତ୍ୟୁକ୍ତି ହେବ ନାହିଁ ଏହିଭଳି ପରମ୍ପରା ଐତିହ୍ୟରୁ ଭରା ଆମର ଓଡ଼ିଶା ପ୍ରଦେଶ ସମାଜ ସହିତ ଆମର ତାଳମେଳ କରିକିରି କଳା ଆଉ ସଂସ୍କୃତି ସଂସ୍କୃତିକୁ ବଜାୟ ରଖି ଆମେ ଓଡ଼ିଶାରେ ପାଳନ କରୁଛୁ